ପିଠି ଯନ୍ତ୍ରଣାକୁ ଭଲ କରିବା ପାଇଁ ଆମ ଗାଁରେ ବହୁତ ଗୁଡ଼ାଏ ନୁଷ୍କା ରହିଅଛି ଯେପରିକି ପିଠି ଯଦି ଯନ୍ତ୍ରଣା ହେଉଛି ତେବେ ସେଥିରେ ଜଡ଼ାତେଲ ଏବଂ ସୋରିଷ ତେଲ ଲଗାଇ ମାଲିସ କରିବା କିମ୍ବା ଉଷୁମ ପାଣିର ସେକ ଦେବା ଏହା ଦ୍ଵାରା ପିଠିର ଯନ୍ତ୍ରଣା ଭଲ ହୋଇଯାଇଥାଏ ଏବଂ ବହୁତ ଗୁଡ଼ାଏ ଅନ୍ଧବିଶ୍ଵାସ ଭଳି ନୁଷ୍କା ମଧ୍ୟ ରହିଅଛି ଏହା କରି ଆମେ ପିଠିର ଯନ୍ତ୍ରଣାକୁ ଭଲ କାରିବାକୁ ଚେଷ୍ଟା କରିଥାଉ ଆମ ଗାଁରେ କାହାର ବି ପିଠି ଯନ୍ତ୍ରଣା ହେଲେ ଆମେ ଏହି ଉପଚାରଟିକୁ ଅବଲମ୍ବନ କରିଥାଉ ନହେଲେ ଆମ ଗାଁରେ ଥିବା ନାହକ ଏବଂ ବ୍ରାହ୍ମଣମାନଙ୍କ ପାଖକୁ ତାଙ୍କୁ ନେଇକି ଯାଉ ନଚେତ ମେଡ଼ିସିନ ମଧ୍ୟ ଲଗାଇଥାଉ ଏହି ଭଳି ଭାବରେ ଆମେ ଏମାନଙ୍କର ଉପଚାର କରିଥାଉ